ହଁ ଆପଣଙ୍କ ଯୋଗୁଁ ହେଲୋ ହଁ ସାର୍ ନମସ୍କାର କ'ଣ କରୁଛନ୍ତି ସାର୍ ଯୋଗ ଶିଖଉଛନ୍ତି କି ମୁଁ ଜଣେ ଛାତ୍ର କହୁଥିଲି ପାରାଳାଖେମୁଣ୍ଡି ହଁ ହଁ ମୁଁ ଯିବି ଯୋଗ ଯୋଗ ଶିଖଉଛନ୍ତି ପରା କେତେ ଲୋକ ଯୋଗ ଅଛନ୍ତି ଆଜ୍ଞା ଶିଖଉଛନ୍ତି

ହେଲେ କେତେ ଟାଇମ୍ ଶିଖଉଛନ୍ତି ଆଚ୍ଛା ସାର୍ କେତେ ଟଙ୍କା ଦେଉଛନ୍ତି ଆଚ୍ଛା ଆମ ମୋ ପାଖରେ କେତେ ପିଲା ଅଛନ୍ତି ଯିବେ କି ହଁ ହଁ ହଁ ହଁ ହଁ ସକାଳେ କେତେ ଟାଇମ୍ କି ଶିଖାଉଛନ୍ତି ଆଚ୍ଛା ଆଉ ସନ୍ଧ୍ୟାବେଳକୁ ଶିଖଉ ନାହାନ୍ତି ସକାଳ ଟାଇମ୍ରେ ଆଚ୍ଛା ହଁ ହଁ ହଁ ହଁ ଅନ୍ଲାଇନ୍ ନା ଅଫ୍ଲାଇନ୍ ଅନ୍ଲାଇନ୍ ଶିଖାଉଛନ୍ତି ନା ଅଫ୍ଲାଇନ୍ ଶିଖାଉଛନ୍ତି ଆଚ୍ଛା ହଁ ହଁ ଆଉ ଦିଓଳି ଯାକ ଶିଖାଇଲେ ସମାନ ପଇସା ଦେବ ଆଚ୍ଛା ହଁ ହଉ ହଉ ରଖିଲି କାଲିକି ଯାଉଛି